ନିର୍ବାଚନ ନିର୍ବାଚନ ସମୟରେ ଆମେ ବହୁତ ଅସୁବିଧାର ସମ୍ମୁଖୀନ ହୋଇଥିଲୁ କାରଣ ନିର୍ବାଚନ ନିର୍ବାଚନ ଫଳରେ ପ୍ରଚାର ଦଳୀୟ ସମର୍ଥନ ଭଙ୍ଗାରୁଜା ଟଙ୍କା ଲୁଟ୍ ବହୁତ ବହୁତ ପ୍ରକାର ସମସ୍ୟା ହୋଇଥିଲା ନିର୍ବାଚନ ପ୍ରଚାର ଖାସ୍ କରି ବିଭିନ୍ନପ୍ରକାର ଆମେ ଯେକୌଣସି କାମ କରିଥିବୁ ନିର୍ବାଚନ ପ୍ରଚାର ଆସି ପ୍ରଚାର କରିବା ଫଳରେ ଆମର ବହୁତ କିଛି ଜିନିଷ ସମୟ ସମୟ ନଷ୍ଟ କରିଥାଏ ଦଳୀୟ ସମର୍ଥକଙ୍କ ଭଙ୍ଗାରୁଜା ନିର୍ବାଚନ ଠିକ୍ ପୂର୍ବରାତ୍ରି ବା ତା ପରରାତ୍ରିରେ କିଛି ଦଳୀୟ ଲୋକମାନେ ଅଛନ୍ତି ଭଙ୍ଗାରୁଜା ମାଡ଼ ପିଟ ନିଆଁ ଜଳା ଜଳି କରି ଆମ ଆମ ନିର୍ବାଚନକୁ ବହୁତ ମାନେ କ୍ଷତିଗ୍ରସ୍ତ କରନ୍ତି ଟଙ୍କା ଲୁଟ ଟଙ୍କା ଲୁଟ ପ୍ରତି ନିର୍ବାଚନର ପ୍ରତି ଦଳୀୟ ଲୋକମାନେ ପ୍ରତି ଦଳୀୟ ଲୋକମାନେ ତାଙ୍କ ନିର୍ବାଚନରେ ପ୍ରତି ଦଳୀୟ ଲୋକମାନେ ତାଙ୍କ ନିର୍ବାଚନରୁ ମାନେ ଜିତିବା ପାଇଁ ଟଙ୍କା ବଣ୍ଟନ କରନ୍ତି ଲୋକମାନଙ୍କୁ ଫିସ୍ଟ ଦିଅନ୍ତି ଲୋକମାନଙ୍କୁ ମଦ୍ୟପାନ କରାନ୍ତି ଏଥିଯୋଗୁଁ ସେମାନେ ତାଙ୍କ ପରିବାର ବର୍ଗଙ୍କ ଲାଗି ଝଗଡ଼ା ବି କରନ୍ତି ସେଥିଲାଗି ନିର୍ବାଚନ ଏ ନିର୍ବାଚନରେ ଏହି ପ୍ରକାର ସମସ୍ୟାର ସମ୍ମୁଖୀନ ହେଉଥିଲୁ ଏହା କହି ବକ୍ତବ୍ୟ ଶେଷ କରୁଛି